ଓଡ଼ିଆ ଭାଷା ଓଡ଼ିଆ ଆମ ଓଡ଼ିଆ ଭାରି ଓଡ଼ିଆ ଓଡ଼ିଆ ଭାଷା ନାଁ କହିଲେ ଆଗେ ପାଟିରୁ ମାଁ ଆସେ କାରଣ ଆମେ ଯେତେବେଳେ ହେତୁ ପାଇଲୁ ଆମକୁ ମୁଁ ଗୋଟିଏ ଗୋଟିଏ ଶବ୍ଦ ଓଡ଼ିଆ ଶବ୍ଦ ଶିଖିଥିଲି ମାଁ ମା' ଶବ୍ଦର ଅର୍ଥ ନିଆରା ମା' ହିଁ ଆମକୁ ବାଟ ଚଲାଇ ଶିଖାଇଛନ୍ତି ଯେତେବେଳେ ରାତି ହେବ ମା' ଯେତେବେଳେ କହିଦେବ ଜହ୍ମମାମୁଁ ଦେଖ ଆମେ ସେ ଗୋଟେ ସେଇ ଗୋଟେ ଓଡ଼ିଆ ଭାଷା ଶିଖିଲୁ ଜହ୍ନମାମୁଁ ବହୁତ କଥା ଓଡ଼ିଆ ବିଷୟରେ କହିଲେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଲେ ନିଜକୁ ଗର୍ବିତ ଅନୁଭବ କରୁ କାରଣ ଆମ ଭାଷା ଓଡ଼ିଆ ମଧୁର ଭାଷା ବହୁତ ପ୍ରକାର ସାଂସ୍କୃତିକ ୱାର୍ଡ଼୍ ଅଛି ସେଥିରୁ ବି ଆମର ଓଡ଼ିଆ ଭାଷା ଉଦ୍ଭାବନ ହୋଇଛି ଆଉ ଓଡ଼ିଆ ଭାଷା ଆମେ ଚାରିଆଡ଼େ ପ୍ରଚାରିତ କରିବାକୁ ଚାହୁଁଛୁ ଆଉ ଆମ ପାଖରେ ବି ଯେଉଁମାନେ ବେଙ୍ଗଲୀ ଭାଷାର କିଛି ଲୋକ ମୋ ସାଙ୍ଗରେ ମିଶିଛନ୍ତି ମୁଁ ମୁଁ ବହୁତ ଜଣଙ୍କ ସାଙ୍ଗରେ ମିଶିଛି ସେମାନେ ମୋ ସାଙ୍ଗରେ ମିଶିମିଶି ଓଡ଼ିଆ ଭାଷାକୁ ମାନେ ନୂଆ ପରିଚୟ ଦେଇଛନ୍ତି ଆଉ ସେମାନେ ବି ଓଡ଼ିଆ ଭାଷାକୁ ଶିଖିବାକୁ ବହୁତ ଭଲପାଆନ୍ତି କାରଣ ବେଙ୍ଗଲୀର କିଛି କିଛି ସାମଞ୍ଜସ୍ୟ ଜିନିଷ ଓଡ଼ିଆ ସହିତ ରିଲେଟେଡ଼୍ ଥାଏ ଆଉ ସେମାନେ ଓଡ଼ିଆ ଭାଷା ବି ମୁଁ ବେଙ୍ଗଲୀ ବୁଝିପାରେ କିନ୍ତୁ ମୁଁ ବେଙ୍ଗଲୀ କହିପାରୁନି କିନ୍ତୁ ସେମାନେ ଓଡ଼ିଆ ଜଲ୍ଦି ଶିଖିଗଲେ ଯେହେତୁ ଆମ ଓଡ଼ିଆ ଭାଷା ବହୁତ ସୁନ୍ଦର ବହୁତ ସହଜ ଶିଖିବାକୁ ବହୁତ ଇଏ ଆଉ ଓଡ଼ିଆରେ ଓଡ଼ିଆରେ ଏବେ ବି ମାନେ ଓଡ଼ିଆ ଭାଷା ନ ଶିଖିଲେ ଲୋକଙ୍କୁ ବହୁତ ପ୍ରକାର ପ୍ରୋବ୍ଲେମ୍ ହେଉଛି ଆଉ ଯେତେ ଯିଏ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ୁଛି ଯାହା ବିି କରୁ ସେ ଯଦି ଓଡ଼ିଆ ଜାଣିନି ତ ସେ ତା'ହେଲେ କିଛି ନୁହଁ ମୁଁ ପର୍ସନାଲ୍ ଏବେ ବି ଆଗ ଆଗରୁ ତ ଇଂଲିଶ୍ ମିଡ଼ିୟମ୍ ମାନେ ସ୍କୁଲ୍ରେ ଓଡ଼ିଆ ପଢ଼ା ହେଉନଥିଲା ଏବେ ଗୋଟେ କୋର୍ସ୍ ଦୁଇଟା କୋର୍ସ୍ ଓଡ଼ିଆ ରଖିବାକୁ କମ୍ପଲ୍ସରି ଆମର ଦେଶ ବାଧ୍ୟ କରୁଛି ଆମ ଓଡ଼ିଆ ହିଁ ଯେହେତୁ ଆମ ଓଡ଼ିଶାର ମାଟିରେ ଆମେ ଓଡ଼ିଶାରେ ଓଡ଼ିଶାରେ ବଢ଼ିଛୁ ମାନେ ଓଡ଼ିଶାରେ ସେହି ସ୍କୁଲ୍ କଲେଜ୍ ଯାହା ବି ହେଉ ଓଡ଼ିଆ ଭାଷା ଓଡ଼ିଆ ଲେଖା କିଛି ହେଉ କ ଖ'ଠୁ ଆରମ୍ଭ କରି ଯେତିକି ଆମର ମୂଳ ଯେତିକି ସେ ଜିନିଷ ବି ଜାଣିବା ଦରକାର ଆଉ ଜଣେ କଥା ହେଉଥିବ ଏଇଠି ଆସି ପଢ଼ିବ ଆମ ସାଙ୍ଗରେ କଥା ହୋଇପାରିବନି ଅନ୍ୟ ଜଣଙ୍କୁ କ୍ଲାରିଫାଏ କିଛି ଦେଇପାରିବନି ଓଡ଼ିଆରେ ତା'ହେଲେ ତ ସେ ଓଡ଼ିଆରେ ରହିପାରିବ ଓଡ଼ିଶାରେ ରହିପାରିବାର ଯୋଗ୍ୟ ନୁହଁ ସବୁ ଭାଷା ଶିଖ କିନ୍ତୁ ଓଡ଼ିଆ ଭାଷା ବହୁତ ମଧୁର ଆଉ ଓଡ଼ିଆରେ ମାନେ ଶୁଦ୍ଧ ୱାର୍ଡ଼୍ ଦ୍ୱାରା ମାନେ ଶୁଦ୍ଧ ମାନେ ଓଡ଼ିଶାରେ ଗୋଟେ ମାନେ ନମସ୍କାର ହେଉଛୁ ଆମେ କହିବୁ ପ୍ରଣାମ ବହୁତ ତଫାତ୍ ପ୍ରଣାମ ୱାର୍ଡ଼୍ଟା ଏତେ ଶୁଦ୍ଧ ମାନେ ଆପଣ କହିଲେ ହିଁ ଭଲ ଲାଗିବ ଆମ କହୁଛୁ ନମସ୍କାର ସାର୍ ନମସ୍ତେ ସାର୍ ତା ଅପେକ୍ଷା ତୁମେ କୁହ ପ୍ରଣାମ ସେହି ଜିନିଷଟା ମାନେ ଓଡ଼ିଆ ଭାଷାର ତାପ୍ତର୍ଯ୍ୟ କହିଲେ ଆକ୍ଚୁଲି ମାନେ ବହୁତ ମାନେ ମଧୁର କହିବାକୁ ଭଲ ଲାଗେ ଓଡ଼ିଆର ଗୀତ ହେଉ ଓଡ଼ିଆର ଖେଳ ହେଉ ସବୁ ଜିନିଷ ଓଡ଼ିଆର ପର୍ବପର୍ବାଣି ସବୁ ତା'ଦେହରେ ଓଡ଼ିଆର ଭାଷା ଶୁଦ୍ଧ ଭାଷା ମାନେ ଭଲ ମାନେ ବହୁତ ସୁନ୍ଦର ଲାଗେ ଆଉ ପ୍ରଥମେ ମୁଁ କିଛି ମାନେ ସବୁ କଥା ଯିଏକି ମାନେ ଓଡ଼ିଆର ଭାଷା ମାନେ ଓଡ଼ିଆର କଥା ମୁଁ ଶିଖିବାକୁ ପାଇଲି ମୋ ମା'ଙ୍କଠାରୁ ମା' ହିଁ ଶିଖାଇଲେ ତା'ପରେ ଆମ ଓଡ଼ିଆରେ ଯେଉଁ ଗାଈ ହମା ହମା ମା' କହିବ ହମା ହେଇ ହମା ଡ଼ାକିଲା ହମା ଡାକେ ହମା ଡାକ ସେଇ ଗୋଟେ ଓଡ଼ିଆ ଭାଷା ସେ ଓଡ଼ିଆ ଭାଷାର ଶୁଦ୍ଧ ମଧୁର ତା'ପରେ ପୁଣି ମୁଁ ତ ମୁଁ ତ ନିଜେ ଓଡ଼ିଆ ମିଡ଼ିଅମ୍ ପାଠ ପଢ଼ିଛି ଓଡ଼ିଆ ମିଡ଼ିଅମ୍ରେ ପାଠ ପଢ଼ିଛିି ଇଂଲିଶ୍ ଆଡ଼୍ ଅଛି ଓଡ଼ିଆ ମିଡ଼ିଅମ୍ରେ ପାଠ ପଢ଼ିଛି ମୁଁ ଶୁଦ୍ଧ ଓଡ଼ିଆ ଓଡ଼ିଆରେ ହିଁ ସବୁ ପାଠ ସହିତ ମୋର କ୍ୟାରିୟର୍ ଓଡ଼ିଆ ଆମ ଘରଲୋକ ବି ଓଡ଼ିଆ ସବୁ ଓଡ଼ିଆ ଆଉ ହିନ୍ଦୁ ଫ୍ୟାମିଲି ମୁଁ ଏତିକି ହିନ୍ଦୁ ଫ୍ୟାମିଲିରେ ଯେହେତୁ ଆମେ ବଢ଼ିଛେ ଇଏ ଯାହା ଓଡ଼ିଆ ଭାଷା ଶିଖିବା ନିହାତି ଦରକାର ଯେହେତୁ ଓଡ଼ିଶାରେ ରହୁଛ ବାହାର ଜାଗାରେ ଅଲଗା କଥା ଯିଏ ରହୁଛନ୍ତି ଯିଏ ବାହାର ସେଇଟା ଆମ ଓଡ଼ିଆ ଭାଷାରେ ଆମେ ରହିଛୁ ଓଡ଼ିଆ ଆମେ ଶିଖିବାକୁ ନିହାତି ଦରକାର ଭାଷା ସହିତ ଭାଷା ସହିତ ଆମର ଅଭିଜ୍ଞତା କ'ଣ ଆମେ ତ ଓଡ଼ିଆରେ ଜନ୍ମ ଆଉ ଭାଷା ସହିତ ଆମେ ଅଭିଜ୍ଞତା ରହିବ ହିଁ ରହିବ ଯିଏ ବି ଯାହା ବିି ହେଉ ଆମେ ଓଡ଼ିଆରେ କହିବୁ ଯେତେ ଇଂଲିଶ୍ ୱାର୍ଡ଼୍ ଯୋଡ଼ିଲେ ବି ଓଡ଼ିଆର ଭାଷା ସମ୍ପୂର୍ଣ୍ଣ ନିଆରା ମୁଁ ପ୍ରତିଟି ଓଡ଼ିଆ ଲୋକଙ୍କୁ କହୁଛି ଆମେ ଓଡ଼ିଆକୁ ନେଇକି ଗର୍ବ କର ଓଡ଼ିଆ ଭାଷାଙ୍କୁ ଭାଷାକୁ ନେଇକି ଗର୍ବ କର କିଛି ଲାଜ ମଡ଼ିବାର କିଛି ଆବଶ୍ୟକ ନାହିଁ କାରଣ ଆମେ ଓଡ଼ିଆ ପିଲା ଗର୍ବର ସହିତ କହିପାରିବା ପଖାଳ ଭାତ ଶାଗ ଶାଗ ବଡ଼ି ଚୁରା ଇଏ ହେଲା ଆମର ପ୍ରଧାନ ଖାଦ୍ୟ ଓଡ଼ିଆ ଭାଷାକୁ ନେଇକି ଆମେ ଗର୍ବ କରିବା ଦରକାର ଓଡ଼ିଶାରେ ଆମର ବହୁତ ପ୍ରକାର ଉନ୍ନତି ହେଉଛି ଆମ ଓଡ଼ିଆ ଲୋକ ବି ପହଞ୍ଚୁଛନ୍ତି ବହୁତ ବହୁତ ଜାଗାକୁ ଯାଇକି ପହଞ୍ଚୁଛନ୍ତି ଓଡ଼ିଶାର ଲୋକ ବି କ୍ରିକେଟ୍ ଯାଇ ଖେଳିଲେଣି ଇଣ୍ଟର୍ନ୍ୟସ୍ନାଲ୍ ଲେଭେଲ୍ରେ ସମସ୍ତେ କୁହନ୍ତି ଓଡ଼ିଆ ପିଲା କିଛି କରିପାରିବେନି ଓଡ଼ିଆ ପିଲା ହିଁ ସବୁ କିଛି କରିପାରିବେ ଆମ ଧର୍ମ ଓଡ଼ିଆ ଆମ ଗର୍ବ ଓଡ଼ିଆ ଆମେ ବଢ଼ିଛୁ ସେଟାକୁ ଆଗକୁ ନେବାକୁୁ ଆମକୁ ପଡ଼ିବ